ହଁ କୁହନ୍ତୁ ଆଜ୍ଞା ହଁ ହ୍ୟାଲୋ ଆଜ୍ଞା ଆମର ଏଠି କୋଡ଼ିଏଟି କୋଡ଼ିଏ ଟଙ୍କା ଟିଫିନ୍ ଅଛି ତିରିଶ ଟଙ୍କିଆ ଅଛି ଚାଳିଶ ଟଙ୍କିଆ ଅଛି ଦେଖ କୋଡ଼ିଏ ଟଙ୍କାକୁ

ଆଜ୍ଞା କୋଡ଼ିଏ ଟଙ୍କାକୁ ଯଦି ଆପଣ ବରା ଖାଇବେ ବେଲେ ତାହେଲେ ଚାରିଟା ଦେଉଛି ତରକାରୀ ସହ ହଁ ପୁରୀ ଇଡ଼ଲିି ପୁରୀ ଇଡ଼ଲିି ଖାଇବା ବେଲେ ବି ମଧ୍ୟ ପୁରୀ ଦୁଇଟାକୁ ଇଡ଼ଲି ଦୁଇଟା ଆଜ୍ଞା ମୋର ଇଆଡ଼େ ଏମିତି ଚାଲିଛି ଆଉ କ'ଣ କରିବା ଆଉ କୁହ ମହଙ୍ଗା ନାଇଁ ଆପଣ ଗୋଟେ ନାଇଁ ଗାଁରେ ତ ଲୋକେ ରହୁଛନ୍ତି ଯାହାଫଳରେକି ଗାଉଁଲିଆ ଲୋକ ତ ଆପଣ ଗୋଟେ କାମ କରୁନାହାନ୍ତି ନାଁ ସୁରଟ ଆଡ଼େ ଆସୁନାହାନ୍ତି ସୁରଟରେ ଗୋଟେ ଷ୍ଟଲ୍ ଖୋଲା ହେଇଛି ସେଇଟ ଚିପ୍ ରେଟ୍ରେ ମିଳିବ ଗୋଟେ ଷ୍ଟଲ୍ ଅଛି

ଆପଣ ଯଦି ଆପଣଙ୍କ ଦୟାରେ ଯଦି ବାଙ୍ଗଲୋରରେ ଯଦି ଆପଣ ରହିବା ଖାଇବା ସୁବିଧା ମୋର ସବୁ ଘରଫର ଭଡ଼ାଫଡ଼ା ଯଦି ଟିକେ ଦାୟିତ୍ୱ ନେବେ ବୋଲେ ଭଲ ହୁଅନ୍ତା ଭଲ ମୋର ଆଉ ସେଲ୍ ହେଇଥାନ୍ତା ଅଧିକ

ନାଇଁ ନାଇଁ ଆପଣ ଯଦି ଆପଣ ଯଦି ମୋ ପାଇଁ ବାଙ୍ଗଲୋରରେ କରିବେ ତାହେଲେ ଯେଉଁଠିବି କରିବେ ସେଠି କମ୍ପାନୀ ଜାଗା ଦେଖିକି ଏକା କରିବେ

ହଁ ସେଇ ଜାଗାରେ କଲେ ଲୋକାଲିଟି ଅଧିକ ରହିବେ ଆଉ ବେପାର ଟିକିଏ ହେଲେ ଅଧିକ ହବ ନାଇଁ ନାଇଁ ପାଞ୍ଚ ତିନି ଟଙ୍କା କଟିବ ନା ଚିପ୍ ରେଟ୍ରେ ଦେବି ହୁଁ ହୁଁ ହଁ ହଁ ନାଇଁ ଆଜ୍ଞା